ମୋର ପ୍ରିୟ ପୁସ୍ତକ ହେଉଛି ସାହିତ୍ୟ ଯାହାକି ଓଡ଼ିଶାରେ ଆଧୁନିକ ଶିକ୍ଷା ଓ ବିକାଶତାର ପରିଣତି ହୋଇଥିଲା କେବେ କଟକର ମାଜିଷ୍ଟ୍ରେଟ ସରକାରଙ୍କୁ ଅଠର ସହ ଅଠେଇଶି ମସିହାରେ ଲେଖିଥିଲେ ଦଶ ଟଙ୍କାରୁ ଉର୍ଦ୍ଧ ଦରମା ପାଉଥିବା ଜଣେ ଖାଣ୍ଟି ଓଡ଼ିଆ ଏଠାରେ ନାହାନ୍ତି କିନ୍ତୁ ଏମିତି ବଙ୍ଗଳା ଓ ମୁସଲମାନ ଅନେକ ଅଛନ୍ତି ସବୁ ସମୟରେ ମୁଁ ଓଡ଼ିଆ ମାନଙ୍କୁ ପ୍ରଥମେ ସୁବିଧା ଦିଏ କିନ୍ତୁ ବର୍ତ୍ତମାନ ସମୟରେ ଗୋଟିଏ ସାଧାରଣ ମୋହରିର ଚାକିରୀ ପାଇଁ ଯୋଗ୍ୟତା ଥିବା କୌଣସି ମାତ୍ର ଓଡ଼ିଆ ମୁଁ ଦେଖିବାକୁ ପାଉନି ରେଭେନ୍ସା କଲେଜ ଓ ଅନ୍ୟାନ୍ୟ ଉଚ୍ଚ ବିଦ୍ୟାଳୟକୁ ଗଢି ଉଠିବା ଫଳରେ ଓଡ଼ିଶାରେ ଏକ ଜ୍ଞାନ ଭିତ୍ତିକ ବୃତ୍ତିର ଉଦୟ ଘଟିଲା ଏବଂ ଓଡ଼ିଆମାନଙ୍କର ବୈଷୟିକ ଅବସ୍ଥାରେ ଉନ୍ନତି ସଙ୍ଗେ ସଙ୍ଗେ ରୁଚିଗତ ପରିବର୍ତ୍ତନ ମଧ୍ୟ ଆସିଲା ପତ୍ର ପତ୍ରିକା ପଠନ ଦେଶ ବିଦେଶ ପର୍ଯ୍ୟଟନ ଏବଂ ନାଗରିକ ଜୀବନର ଅଭାବ ଫଳରେ ଅଭିପ୍ସା ପ୍ରକାଶ ପାଇଲା ସଭା ସମିତି ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ମଧ୍ୟରେ ଉନ୍ନତି ଏବଂ ନୂତନ ଶିକ୍ଷା ପ୍ରାପ୍ତ ଶିକ୍ଷିତ ଗୋଷ୍ଠୀଙ୍କୁ ନିୟୋଜିତ କରାଯାଇଥିଲା ଏବଂ

ରାଧାନାଥ ରାୟ ଓ ଗଙ୍ଗାଧର ଓ ଫକୀର ମୋହନ ଓ ଗୌରୀଶଙ୍କର ପରସ୍ପରକୁ ପତ୍ର ପତ୍ରିକା ମାଧ୍ୟମରେ ପଢ଼ି ଡାକଯୋଗ ବିନିମୟ ମାଧ୍ୟମରେ ବନ୍ଧୁତା ସ୍ଥାପନ କରିଥିଲେ ଏବଂ ମୁଦ୍ରା ଯନ୍ତ୍ର ଡାକ ଯୋଗୁଁ ପତ୍ର ଆଦାନ ପ୍ରଦାନ ସର୍ବୋପରି ଶିକ୍ଷାର ବିକାଶ ଓଡ଼ିଶାରେ ହୋଇ ନଥିଲେ ଓଡ଼ିଆ ଏକ ସ୍ୱତନ୍ତ୍ର ପ୍ରଦେଶ ହୋଇ ଆତ୍ମପ୍ରକାଶ କରିଥିଲା ଏବଂ ଚିଠି ପତ୍ର ର ଆଦାନ ପ୍ରଦାନ ମାଧ୍ୟମରେ ପରସ୍ପର ବିଚାର ବିନିମୟର ସମସ୍ତଙ୍କୁ ଏକାଠି କରିଥିଲା ଏବଂ ଏହି ବିଷୟରୁ ଆମେ ଶିଖିଲୁ ଯେ ମୁଦ୍ରାଯନ୍ତ୍ର ର ବ୍ୟବହାର ଏବଂ

ହୋଇପାରିଥିଲା ଏବଂ ନିଜର ଆତ୍ମପ୍ରକାଶ କିମ୍ବା ଓଡ଼ିଆ ଭାଷା ଆଜି ସାହିତ୍ୟ ମାନ୍ୟତା ପାଇବାକୁ ସମ୍ଭବ ହୋଇନଥାନ୍ତା ସେହି ବିଷୟରେ ଆମେ ଏହି ପୁସ୍ତକରୁ ଶିକ୍ଷା ଲାଭ କରିଥାଉ